ମୋର୍ ପ୍ରିୟ ଲେଖକ ଓଡ଼ିଆ କବିତା ଲେଖସନ୍ ଗୋପବନ୍ଧୁ ଦାସ୍ ଆଉ ମୋତେ ଭଲ୍ ଲାଗସି ଆର୍ ସେ ସେ ଜଣେ ମାନେ ସ୍ୱାଧୀନତା କବି ବିୟନ୍ ଆଉ କବିତା ବି ଲେଖସନ୍ ବହୁତ୍ ବଢ଼ିଆ ବଢ଼ିଆ କବିତା ଆଉ ସେନ କବିତା ବହୁତ୍ ବଢ଼ିଆ ବଢ଼ିଆ ଲେଖସନ୍ ଆଉ ସେ ତାଙ୍କର୍ କବିତାକେ ବି ମୋତେ ପଢ଼ିବାର୍ ଲାଗି ବହୁତ୍ ଭଲ୍ ଲାଗସି ଆଉ ସେନୁ ସୁନ୍ଦର୍ ସୁନ୍ଦର୍ କବିତା ମାନେ ଲେଖିଥିସନ୍ ଆଉ ମୁଇଁ ବି କେତେଥର୍ ପଢ଼ିଛେଁ ଆଉ ମୋତେ ବହୁତ୍ ବଢ଼ିଆ ଲାଗସି ଆରୁ ସେ ଆଉ ଜଣେ ବି କବି ଅଛନ୍ ସେ କାଳୀ ଦାସ୍ କବି ଆଉ ସେଇଟା ବି ମୁଁଇ ଟିକେ ଟିକେ ପଢ଼ିଛେଁ ତାଙ୍କର୍ ଲେଖକଟା ଲେଖାଟା ଆଉ ସେଟା ବି ମୋତେ ବହୁତ୍ ସେଟା ବି ମୋତେ ବହୁତ୍ ଭଲ୍ ଲାଗସି ହେଲେ ଗୋପବନ୍ଧୁ ଦାସ୍ ବହୁତ୍ ବଢ଼ିଆ ବଢ଼ିଆ ମାନେ କବିତା ମାନେ ଲେଖିଛନ୍ ବହୁତ୍ ଟେ ଆଉ ସେଟା ମୁଇଁ ପଢ଼ସି ଆଉ ମୋତେ ସେ କବିତା ବହୁତ୍ ବଢ଼ିଆ ଲାଗସି ମୁଁଇ ବହୁତ୍ ଥର ପଢ଼ିଛେଁ ଆଉ ମୋତେ ବହୁତ୍ ଭଲ୍ ଲାଗସି ମୁଁଇ ପଢ଼ସି ଆଉ ଭଲ୍ ଭଲ୍ କବିତା ଲେଖିଚନ୍ ଗୋପବନ୍ଧୁ ଦାସ୍